ଆମର୍ ରାଜ୍ୟ ହେଉଛେଁ ଓଡ଼ିଶା କିନ୍ତୁ ଓଡ଼ିଶାର ଅଲଗା ଅଲଗା ଜିଲ୍ଲା ଅଛି ଆଉ ସବୁ ଜିଲ୍ଲାରେ ସମସ୍ତେ ଅଲଗା ଅଲଗା ଭାଷା ବି କହେସନ୍ ଯେନ୍ତା କି ରାୟଗଡ଼ା ସାଇଡ଼୍ରେ କୁଇ ଭାଷା କହେସନ୍ ଆଉ ମୟୂରଭଞ୍ଜରେ ମୁଣ୍ଡା ଭାଷା କହେସନ୍ ଆଉ ସମ୍ବଲପୁର୍ ଆଡ଼େ ସମ୍ବଲପୁରିଆ ଭାଷା କହେସନ୍ କଟକ ରେ କଟକ ଭାଷା ବି କହେସନ୍ ସମସ୍ତେ ସମ୍ବଲପୁର ବହୁତ୍ ସାଇଡ଼୍ରେ ସମ୍ବଲପୁରୀ ଆଉ ସାହିତିକ ଭାଷା ମିକ୍ସ କରି କରି ବି କହେସନ୍ ସମସ୍ତଙ୍କର୍ ଭାଷା ଅଲଗା ଅଲଗା ହେଲେ ବି ସମସ୍ତେ ଓଡ଼ିଆ ଭାଷା କେ ବୁଝିପାରୁସନ୍ ଯେନ୍ତା କି ଆମର୍ ଇନେ କରିଆ କହେସନ୍ ଟାୱେଲ୍ ବି କହେସନ୍ ଆଉ ଚାଦର୍ ବି କହେସନ୍ ସମସ୍ତେ ସେ ଗୁଟେ ୱାଡ଼୍ କେ ଅଲଗା ଅଲଗା ଭାଷା ରେ ଅଲଗା ଅଲଗା କହେସନ୍ ହେଲେ ବି ସମସ୍ତେ ଓଡ଼ିଆ କଥା କେ ବୁଝିପାରୁସନ୍ ଜେନୁ କିଏ ଅସିଲେ ବି ଓଡ଼ିଆ ଭାଷାରେ କିଏ କହିଲେ ସମସ୍ତେ ବୁଝି ବି ପାରୁସନ୍ ଆଉ ଓଡ଼ିଆ କଥା କହିବି ପାରୁସନ୍ ତ ସେଥିର୍ ଲାଗି ଓଡ଼ିଆ ଭାଷା ଆମର୍ ରାଜ୍ୟ ର ମୁଖ୍ୟ ଭାଷା